ଲମ୍ବା ପଦଯାତ୍ରା ପାଇଁ ଆମର ପ୍ରିୟ ଅଞ୍ଚଳ ହେଉଛି ପର୍ବତ ଅଞ୍ଚଳ ଯେଉଁଟାକି ଆମ ଜିଲ୍ଲାରେ ମଧ୍ୟ ଅବସ୍ଥିତ ଏକ ପର୍ବତ ହେଉଛି ଚିତ୍ରକୂଟ ପର୍ବତ ଯାହାକୁ ଲୋକେ ପାତାଳି ଶ୍ରୀକ୍ଷେତ୍ର ବୋଲି କହିଥାନ୍ତି ଏହା ଆମ ଜିଲ୍ଲାର ସୋନପୁର ଜିଲ୍ଲାର କରଷମଲାଇ ପାଖରେ ଅବସ୍ଥିତ ସେଠାକୁ ଆମେ ବିଭିନ୍ନ ସମୟରେ ପାହାଡ଼ରୁ ପାହାଡ଼ର ସୁନ୍ଦରତା ଉପଲବ୍ଧ କରିବା ପାଇଁ ଯାଇଥାଉ ସେଠାରେ ପାହାଡ଼ର ସୂର୍ଯ୍ୟାସ୍ତ ବିଷୟରେ ସୂର୍ଯ୍ୟାସ୍ତ ସମୟରେ ବହୁତ ସୁନ୍ଦର ଦିଶିଥାଏ ଏବଂ ସେଠାରେ ସୂର୍ଯ୍ୟାସ୍ତ ସମୟରେ ଏକ ମନୋଲୋଭା ଦୃଶ୍ୟ ଅନୁଭୂତ ହୋଇଥାଏ